ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହେଉଥିବା ଦୁର୍ନୀତି ହେଉ ଥିବା ଦୁର୍ନୀତି ମେଡ଼ିକାଲ୍ରେ ଡକ୍ଟର୍ ମାନେ ଅପରେସନ୍ ପାଇଁ ବହୁତ ଟଙ୍କା ଲାଞ୍ଚ ନେଉଛନ୍ତି ଆଉ ଯେକୌଣସି ବି ରୋଗୀକୁ ଦେଖିବା ପାଇଁ ହଉ କିି ଯେକୌଣସି ରୋଗ ପାଇଁ ହଉ କିମ୍ବା ମେଡ଼ିସିନ୍ ପାଇଁ ହଉ ସେମାନେ ବହୁତ ଟଙ୍କାର ଲାଞ୍ଚ ନେଉଛନ୍ତି ରୋଗୀମାନଙ୍କ ଠାରୁ ଅଧିକ ଲାଞ୍ଚ ନେଇ ସେମାନେ ରୋଗୀଙ୍କୁ ଭଲ କରି ପାରୁନାହାନ୍ତି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁତ ଦୁର୍ନୀତି ମାନଙ୍କ ଦ୍ୱାରା ହେଉଛି ସେଇଥିପାଇଁ ଅପରେସନ୍ ପାଇଁ ଡକ୍ଟର୍ ମାନେ ବହୁତ ଲାଞ୍ଚ ନେଉଛନ୍ତି ରୋଗୀମାନଙ୍କ ଠାରୁ ଔଷଧ ପାଇଁ ହଉ କିମ୍ବା ରୋଗ ପାଇଁ ହଉ ବହୁତ ଟଙ୍କା ଲାଞ୍ଚ ନେଇଥାଉଛନ୍ତି